ଆମର ମୁଁ ଗୋଟେ ଶନିମେଳା ମାନସିକ କରିଥିଲି ଶନିମେଳାରେ ବହୁତ ଜିନିଷ ଦରକାର ଭୋଗ ରାଗ ଖଇ ଦରକାର ନଡ଼ିଆ କଦଳୀ ଧୂପକାଠି ସିନ୍ଦୁର ରାଷିଲଡୁ ସବୁ କିଣା ହୋଇକି ଆସିଥିଲା ବନ୍ଧୁ ବାନ୍ଧବଙ୍କୁ ସମସ୍ତଙ୍କୁ କହିଥିଲି ବ୍ରାହ୍ମଣ ଆସିଲେ ମେଳା କଲେ ତା'ପରେ ମେଳାରେ ଗୋଟେ ଭାତ କରିଥିଲୁ ଗୋଟେ ଡାଲମା କରିଥିଲୁ ଗୋଟେ ଖିରି କରିଥିଲୁ ଗୋଟେ ପନୀର କରିଥିଲୁ ତା'ପରେ ପୋଟଳ କୋରମା ଛତୁ ସବୁ କରାହୋଇଥିଲା ଡାଲମା ପାଇଁ ସବୁ ପରିବା ହୋଇକି ଆସିଥିଲା ବୋଇତାଳୁ ଆଳୁ ବାଇଗଣ ଝୁଡ଼ଙ୍ଗ ଗାଜର ବିଟ୍ ସବୁ ଡାଲମାରେ ଗୋଟେ ପକାଇକି ଭଲ ଡାଲମା ହୋଇଥିଲା ତା'ପରେ ଖିରିରେ ବି ଖିରିଟା ହୋଇଥିଲା ଖିରିଟା ବହୁତ ସମୟ ବସିଲା ପାଞ୍ଚ ଘଣ୍ଟା ବସିଲା ଖିରିରେ ଅମୁଲ ପଡ଼ିଥିଲା ଚିନି ପଡ଼ିଥିଲା କାଜୁ କିସ୍ମିସ୍ ମିଲ୍କମେଡ଼୍ ସବୁ ପଡ଼ିକି ଖିରି ହୋଇଥିଲା ଖିରୀଟା ପୁରା ଦୁଇ ଗୋଚ୍ଛା କାଠ ଆଉ ଗୋଟେ ଗ୍ୟାସ୍ ପୁରା ସରିଗଲା ଖିରିରେ ବହୁତ ସମୟ ଖିରିଟା ଲାଗିଲା ଖିରିରେ ତା'ପରେ ଛତୁ ପନିର ହୋଇଥିଲା ଛତୁ ପନିର ବି ବହୁତ ସମୟ ଲାଗିଲା ପୋଟଳ ଭଜାଟା ବି ବହୁତ ସମୟ ଲାଗିଲା କଟା କୁଟିକି କରିକି କରିବାରୁ ତା'ପରେ ମସଲା ଯେଉଁ ଡାଲି ମେଥି ପତ୍ର ଆଣିଥିଲୁ ଡାଲମା ପାଉଡ଼ର୍ ଆଣିଥିଲୁ ଛତୁ ପନିର ପାଇଁ ପନିର ମସଲା ଆଣିଥିଲୁ ମସ୍ରୁମ୍ ପାଇଁ ଛତୁ ଛତୁ ପାଇଁ ମସଲା ସବୁ ଆଣିଥିଲୁ ତେଲ ରିଫାଇନ୍ ହଳଦୀ ପାଉଡ଼ର୍ ଜିରା ପାଉଡ଼ର୍ ଲଙ୍କା ପାଉଡ଼ର୍ ତାହା ସବୁ କିଣା ହୋଇକି ଆସିଥିଲା ସେଥିପାଇଁ ବହୁତ ସମୟ ଲାଗିଲା ତା'ପରେ ବନ୍ଧୁ ବାନ୍ଧବ ଆସିଥିଲେ ଗାଁ ଲୋକ ଭୋଜି ଖାଇଲେ ମେଳା ଆରମ୍ଭ ହେଲା କୀର୍ତ୍ତିନିଆ ଆସିଥିଲେ କୀର୍ତ୍ତନରେ ମେଳାରେ କୀର୍ତ୍ତନ ହେଲା କୀର୍ତ୍ତନୀଆ ଲୋକ ଭୋଗ ଖାଇଲେ ଭୋଗ ସମସ୍ତେ ଖାଇକି ଭୋଜି ଖାଇଲେ ଭୋଜି ଖାଇକି ସମସ୍ତେ ଖୁସି ବହୁତ ଖୁସି ହେଲେ ଖୁସି ହୋଇକି ତା'ପରେ ବନ୍ଧୁବାନ୍ଧବ ଖାଇପିଇକି ଭୋଜି ଭାତ ତା'ପରେ ଘରକୁ ଗଲେ